ହ୍ୟାଲୋ ସାଙ୍ଗ ମୋତେ ଜାଣିପାଇଲୁ ମୁଁ ଜ୍ୟୋତି କହୁଥିଲି ବା ଜାଣିପାରିଲୁନା ନାହିଁ ଏବେ ହଁ ହଁ ମୁଁ ସେଇ ଜ୍ୟୋତି କହୁଥିଲି ତୋରି ସାଙ୍ଗ ହଁ କ'ଣ କହୁଥିଲି କହିଲୁ ମୁଁ ନୁହଁ ଏଇ କାଲିନା ପହରଦିନ ରାତିରେ ମାର୍କେଟ୍ରୁ ଫେରିଲାବେଳେ ଗୋଟେ କୁର୍ତ୍ତୀଟେ ଦେଖିଲି ଆଉ ସେ କୁର୍ତ୍ତୀକୁ ମୁଁ କ'ଣ କହିବି ମୁଁ ନା ମାନେ ଦେଖିକି ଆଉ ମୁଁ ସମ୍ଭାଳି ପାରିଲିନି ରେ ଯାଇକି ସାଙ୍ଗେସାଙ୍ଗେ ଜଷ୍ଟ ଦୋକାନ ଭିତରକୁ ପଶିଗଲା ବେଳକୁ ମୁଁ ଭାବିଲି ସେ କୁର୍ତ୍ତୀଟା ହେଉଛି ହଜାର କି ଦୁଇହଜାର ଖଣ୍ଡେ ନେବ କିନ୍ତୁ ଦେଖିଲାବେଳକୁ ସେ କୁର୍ତ୍ତୀ ମାତ୍ର ସାତଶହଟଙ୍କା ମୁଁ ରେଟ୍ କ'ଣ ଛିଡ଼େଇବି ମୁଁ ସାଙ୍ଗେସାଙ୍ଗେ ଜଷ୍ଟ ତାକୁ ନେଇକି ଆଗେ ପଳେଇଆସିଲି ଘରକୁ ଆଉ ଘରେ ଦେଖିକି ଯାହା କହିଲେ କହିଲେ କଲର୍ଟା ବହୁତ ବଢ଼ିଆ ଲାଗୁଛି ଏଁ ଡିଜାଇନ୍ ବି ମସ୍ତ ଅଛି ସବୁ ଭଲ ଲାଗୁଛି ଏ ତୁ କିଣିବୁ ଗୋଟେ ମୁଁ ଯଦି କହିବି ତାହାଲେ ମୁଁ ଫଟୋ ପଠେଇଦେବି ତୁ କିଣିବୁ ସେଥିରେ କିଛି ନାହିଁ ଏ କ'ଣ କିଣିବୁ ତ ହଁ କି ନା କହ ମାତ୍ର ସାତଶହ ଟଙ୍କା ଭଲ ଲାଗୁଛି ଡିଜାଇନ୍ଟା କଲର୍ କମ୍ବିନେସନ୍ ବି ଭଲ ଅଛି କିଣିବୁ ତ କିଣିବୁ କି ନାହିଁ ମୋତେ କହ ଯଦି କିଣିବୁ କାଲି ଆସେ ହେରି ତୋର ମୋର ତୋର ମୋର ଯିବା କିଣି ଆଣିବା କ'ଣ କହୁଛୁ ଯିବା ତ ହ ହେଉ କାଲି ତାହେଲେ ଆସେ ଆଉ ମୁଁ ରଖୁଛି